ଆମର ମୁଖ୍ୟତଃ ଧାନ ଚାଷ ହିଁ ଏଇଠି ହେଉଛି ତା ଛଡ଼ା ବି ଅଲଗା ଅଲଗା ଚାଷ ବି କରୁଛନ୍ତି ଯେମିତି କଦଳୀ ଚାଷ ଚାଷ ଆଉ ଧାନ ଚାଷ ଆମର ଫାର୍ଷ୍ଟରେ ଚାଷ କରୁଛନ୍ତି ଜମିରେ ସେଇଠି ଧାନ ବୁଣୁଛନ୍ତି ସେ ଧାନ ଆଉ ଥରେ ପାଣି ଦେଉଛନ୍ତି ଅର୍ଗାନିକ୍ ସାର ବି ଦେଉଛନ୍ତି ସେଇଆ ଦେଇକିନା ଧାନ ଯେତେବେଳେ ପାଚିବ ସେତେବେଳେ କାଟିକିନା ସେଇଟା ଘରେ ନେଉଛନ୍ତି ମୁଁ ଏପଟେ ପଶୁଚାଷ ବି ହେଉଛି ଯେମିତି ଗାଈ ଚାଷ ଏ ଗାଈ ପାଲନ ମାଛ ଚାଷ ଓ ବିଭିନ୍ନ ପ୍ରକାରର ଚାଷ ହେଉଛି ମାଛ ଚାଷରେ ପାଣି ବର୍ଷା ଟାଇମ୍ରେ ପାଣି ପୋଖରୀରେ ହୋଇଯାଉଛି ତାପରେ ଯାଇକି ମାଛ ଛାଡ଼ୁଛନ୍ତି ଛୋଟ ଛୋଟ ମାଛ ଛାଡ଼ୁଛନ୍ତି ତାକୁ ଦାନା ଦେଇକିନା ଖଇକିନା ବଡ଼ କରୁଛନ୍ତି ଛଅ ମାସରେ ଥରେ ଚେକ୍ କରିକିନା ସେଇଟା ଉଠେଇକିନା ବିକୁଛନ୍ତି ଲୋକମାନେ ସେଇଟାରେ ତାଙ୍କେ ଲାଭବାନ ବି ହେଉଛନ୍ତି ଗାଈ ଚାଷରେ ଗାଈକୁ ଭଲସେ ଯତ୍ନ ନେଉଛନ୍ତି ହଁ କ୍ଷୀର ବିକିକିନା ବି ତାଙ୍କ ଚଲନ କରୁଛନ୍ତି